ମୁଁ ଓଡ଼ିଆ ଭାଷା ପ୍ରଥମେ ବାରମ୍ବାର ଶୁଣିବା ଦ୍ୱାରା ଓ ବାରମ୍ବାର ଲେଖିବା ଦ୍ୱାରା ଏବଂ ଲୋକମାନେ କହୁଥିବା ସମୟରେ ଶୁଣିବା ଦ୍ୱାରା ଓ ପରେ ବାପା ମା' ଭାଇଭଉଣୀମାନେ କହିବା ଦ୍ୱାରା ସ୍କୁଲ୍ରେ ଶିକ୍ଷକ ବିଭିନ୍ନ ଜିନିଷକୁ ଦେଖେଇ ତାର ନାମକରଣ କରିବାଦ୍ୱାରା ଆମେ ଓଡ଼ିଆ ଭାଷା ଶିଖିଲୁ ତେଣୁ ଏବେ ମୋର ଭାଷା ସହିତ ବହୁତ ଅଭିଜ୍ଞତା ରହିଛି ଫଳରେ ମୁଁ ଓଡ଼ିଆ ଭାଷାରେ ପଢ଼ିବା ଲେଖିବା ଓ ଅନ୍ୟମାନଙ୍କ ସହିତ ଠିକ୍ ଭାବରେ କଥାବାର୍ତ୍ତା ହୋଇପାରୁଛି ଓ ଓଡ଼ିଆ ଭାଷା ମାଧ୍ୟମରେ ମୁଁ ଅନ୍ୟମାନଙ୍କୁ ବିଭିନ୍ନ ବିଷୟରେ ଅବଗତ କରେଇ ପାରୁଛି